ହ୍ୟାଲୋ ଆପଣ ଅଟୋ ଭଡ଼ା ନେଉଛନ୍ତି ନା ଆଉ ଆମକୁ ଟିକେ ଏମର୍ଜେନ୍ସି ହସ୍ପିଟାଲରେ ନେବାର ଅଛି ଟିକେ ଆମକୁ ଟିକେ ହସ୍ପିଟାଲ ନେଇଯିବେ କି ଦଶଟା ଟାଇମ୍ ଭିତରେ ଯେତେ ଶୀଘ୍ର ଆମକୁ ଟିକେ ନେଇକି ହସ୍ପିଟାଲରେ ପହଞ୍ଚାଇ ଦେବେ

ଆଉ ସନ୍ଧ୍ୟା ସାତଟାରେ ଆଣିକି ଆମକୁ ପହଞ୍ଚାଇବେ ଜଲ୍ଦି ଟିକେ ଚେଷ୍ଟା କରିବେ ପହଞ୍ଚାଇବାକୁ ଆଉ ଜଲ୍ଦି ଚେଷ୍ଟା କରିବେ ଟିକେ ପହଞ୍ଚାଇବାକୁ ଆଉ